ବାସ କରୁଛୁ ଆମେ ଯେହେତୁ ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଛୁ ଆମର ଗ୍ରାମାଞ୍ଚଳରେ ବାସ କରୁଛୁ ଏଥିରେ ପଶୁପକ୍ଷୀ ଘର ଘର ଆମ ରହିଛି କାହିଁକିନା ଏଥିରେ ଆମେ ଜୀବନଯାପନ କରୁଛୁ ଏଥିରେ ସବୁ ବିକିବୁକାକି ଆମେ ଜୀବନଯାପନ କରୁଛୁ ଆମ ଘରେ କୁକୁଡ଼ା ଅଛି ଛେଳି ଅଛି ଆଉ ବଳଦ ଅଛି ଗାଈ ଅଛି ତ ଏମାନଙ୍କୁ ବିଭିନ୍ନ ପ୍ରକାର ବିଭିନ୍ନ ଟାଇମ୍ରେ ରୋଗ ହେଇଥାଏ କୁକୁଡ଼ାମାନଙ୍କୁ କୁକୁଡ଼ାମାନଙ୍କୁ ଛୁଆ ଜନ୍ମ ହେଲା ପରେ ସାଧାରଣତଃ ଆମେ ଖାଇବାକୁ ଦେଉଛୁ ଛୋଟ ଛୋଟ ଦାନା ଖାଇବାକୁ ଦେଉଛି ତାପରେ କୁକୁଡ଼ା ଯେହେତୁ ଧୀରେ ଧୀରେ ବଢ଼ୁଛି ତାଙ୍କୁ ଆମେ ରୋଗ ପ୍ରତିରୋଧକ ଔଷଧ ଔଷଧ ଦେଉଛୁ ଯେମିତି କିଛି ରୋଗ ହେଇପାରିବନି ଆଉ ହେଲେ ବି ମଝିରେ ମଝିରେ ହେଲେ ବି ତାଙ୍କର କିଛି ରୋଗ ହେଇଥାଏ ଯେମିତିକି ବସନ୍ତ ହବା ବସନ୍ତ ହବା ଟାଇମ୍ରେ ତାଙ୍କୁ ବସନ୍ତ ମେଡ଼ିସିନ୍ ଗ୍ରାମାଞ୍ଚଳ ଉପାୟରେ ଯେଉଁ କୁହନ୍ତି ପ୍ରାଇମେରୀ ଟ୍ରିଟମେଣ୍ଟ ପ୍ରାଇମେରୀ ଟ୍ରିଟମେଣ୍ଟ ଆମେ କରୁ ପ୍ରାଇମେରୀ ଟ୍ରିଟମେଣ୍ଟ ଆଉ ଏମିତି ଦଶ ବାର ଦିନ ଗଲାପରେ ତାଙ୍କ ରୋଗ ଠିକ୍ ହେଇଯାଏ ତାପରେ ସବୁ ଠିକ୍ଠାକ୍ ଡକ୍ଟର ଡକ୍ଟର ପାଖରେ ନଥିଲେ ବି ତାଙ୍କୁ ଫୋନ୍ ମାଧ୍ୟମରେ ତାକୁ ତାଙ୍କୁ ଜଣାଇ ତାଙ୍କ ପ୍ରାଇମେରୀ ଟ୍ରିଟମେଣ୍ଟ କରୁ ଆଉ ତାପରେ ସେମାନେ ଆଉ ଅଲଗା ଜାଗାରେ କାର୍ଯ୍ୟ ବ୍ୟସ୍ତ ଥିଲେ ମଧ୍ୟ ଫୋନ୍ କରି ଆମେ ଆମକୁ କହିଦିଅନ୍ତୁ ନହେଲେ କହିଦିଅନ୍ତି ନହେଲେ ଘଣ୍ଟେ ଦୁଇ ଘଣ୍ଟା ପରେ ଆସନ୍ତି ଆଉ ତାପରେ ତାଙ୍କ ଦେହ ଠିକ୍ଠାକ୍ ରୁହେ ଏମିତି